ରୋଗ ତ ସବୁ ମଣିଷଙ୍କୁ ହୁଏ କିନ୍ତୁ ତା' ଭିତରୁ ଆମେ ରକ୍ଷା ପାଇବାପାଇଁ ମୁଁ ଯେଉଁ କାମ କରେ ସେଇଟା ହେଉଛି ଧ୍ୟାନ ମିନ୍ସ୍ ମେଡ଼ିଟେସନ୍ ମୁଁ କରେ ଯେଉଁଥିରେକି ଭଗବାନଙ୍କ ସହିତ ବି ମୋତେ କନେକ୍ସନ୍ ଫିଲ୍ ହୁଏ ତା'ସହିତ ନିଜ ମାଇଣ୍ଡ୍ର ଯେଉଁ ପିସ୍ ନିଜକୁ ଶାନ୍ତି ଯେଉଁ ଲାଗେ ସେଥିପାଇଁ ଗୌତମବୁଦ୍ଧ ବି ତ କରୁଥିଲେ ନା ତ ମୁଁ ଧ୍ୟାନ କରେ ଯୋଗ କରେ ଯୋଗରୁ ତ ମୁଁ ରାମଦେବ ବାବା ଯେଉଁ କରନ୍ତି ରାମଦେବ ବାବା ଯେଉଁ ଯୋଗର ଆଶ୍ରମ ପଦ୍ମାସନ ଅନୁଲୋମ ବିଲୋମ ସବୁ ବଡ଼ ବଡ଼ ଆସନ ସବୁ ମୁଁ କରେ ଆଉ ମୋତେ ସକାଳ ପାଞ୍ଚଟାରୁ ଉଠିକି ଯେତେବେଳେ କରେ ମୋତେ ବହୁତ ଭଲ ଫିଲ୍ ହୁଏ ଆମ ନିଶ୍ୱାସ ନେବାର ବି ପ୍ରୋବ୍ଲେମ୍ ହୁଏନି ଗ୍ୟାସ୍ଟ୍ରିକ୍ ପ୍ରୋବ୍ଲେମ୍ ହୁଏନି ମାଇଣ୍ଡ୍ ଠିକ୍ ରୁହେ ହେଲ୍ଥ୍ ଇଣ୍ଟର୍ନାଲି ଠିକ୍ ରୁହେ ତ ଆଉ ଡାଏଟ୍ ବି କରେ ଡାଏଟ୍ରେ ଡାଏଟ୍ ମାନେ ମୁଁ ବାହାର ଅଏଲି ଫୁଡ଼୍ ମୁଁ ଖାଇବାକୁ ବେଶୀ ପସନ୍ଦ କରେନି ଘରୋଇ ଖାଦ୍ୟ ମୋତେ ପସନ୍ଦ କିନ୍ତୁ ତା' ମାନେ ନୁହଁ କି ମୁଁ ପୁଳେ ପୁଳେ ଖାଇବି ସବୁଥିରେ ମୁଁ ଡାଏଟ୍ ମେଣ୍ଟେନ୍ କରେ ମର୍ଣ୍ଣିଙ୍ଗୱାକ୍ କରେ ଯେଉଁଟା ସକାଳ ମର୍ଣ୍ଣିଙ୍ଗୱାକ୍ ବହୁତ ଭଲ ମୁଁ ମର୍ଣ୍ଣିଙ୍ଗୱାକ୍ ଚାଲେ ପାଞ୍ଚଟାରୁ ଛଅଟା ଏମତି ଚାଲିଦିଏ ରନ୍ ରନିଙ୍ଗ୍ କରେ ମର୍ଣ୍ଣିଙ୍ଗୱାକ୍ରେ ଆଉ ତା'ପରେ ଡାକ୍ତରଙ୍କ ଚେକ୍ଅପ୍ ବି ନିୟମିତ କରେ କି ହାର୍ଟ ରେଟ୍ କେତେ ଅଛି କି କୋଲେଷ୍ଟ୍ରୋଲ୍ ବାର୍ କୋଲେଷ୍ଟ୍ରୋଲ୍ ଅଛି କି ନାହିଁ ସବୁକିଛି ମୁଁ ଦେଖିବାକୁ ପଡ଼େ କାଇଁକିନା ରୋଗରୁ ରକ୍ଷା ପାଇବାପାଇଁ ଏହିସବୁ ହିଁ କରା ଫ୍ରୁଟ୍ସ ଖାଇବାକୁ ପଡ଼େ ଫ୍ରୁଟ ମାନେ ଫଳ ଫଳ ଆମ ଦେହ ପାଇଁ ଅତି ନିହାତି ଦରକାର ଯେଉଁଟାକି ଶରୀର ପାଇଁ ଦରକାର ଆମେ ଯଦି ତାକୁ ପୋଷଣ କରିବା ନା ଆମ ଶରୀର ନିଜେ ଭଲ ହେବ ବଡ଼ ବଡ଼ ରୋଗରୁ ଆମେ ରକ୍ଷା ପାଇବା ଗୋଟେ ଆପଲ୍ ଖାଇଲେ କ୍ୟାନ୍ସର୍ ପରି ରୋଗରୁ ଆମେ ବଞ୍ଚିପାରିବା ସେମିତି ଭଲ ଫ୍ରୁଟ୍ସ ଯେଉଁଟାକି ଡାଏଟ୍ରେ ନେବା କଥା କାକୁଡ଼ି ସାଲାଡ଼୍ ସାଲାଟକୁ କଞ୍ଜୁମ୍ କରିବା କଥା ମାନେ ସବୁବେଳେ ତାକୁ ହିଁ ଖାଇବା କଥା ତ ଗୋଟେ ଡକ୍ଟର୍ମାନେ ବି ସେଇଟା କୁହନ୍ତି କି ଆଉ ଯେଉଁ ମଦପାନ ପିଇବନି ସିଗାରେଟ୍ ଟାଣିବନି ଖରାପ ଜିନିଷ ଗୁଟ୍ଖା ଖାଇବନି ସେଇଥିରୁ ହିଁ ତ କ୍ୟାନ୍ସର୍ ହୁଏ ଆଉ ମୁଁ ଏହିସବୁ ଜିନିଷ ମୋତେ ବିଲକୁଲ୍ ପସନ୍ଦ ନୁହେଁ ମୁଁ ବି ସମସ୍ତଙ୍କୁ ସେଇଟା ମୋ ଚାରିପାଖ ଲୋକଙ୍କୁ କୁହେ କି ଗୁଟଖା ସିଗରେଟ୍ ମଦ ଏମାନଙ୍କଠୁ ଦୁରେଇ ହେଇକି ରହିବ ବାକି ତାଙ୍କ ଇଚ୍ଛା ଥାଏ ସେ କ'ଣ କରନ୍ତି ବଟ୍ ମୋ ହିସାବରେ ତ ମୁଁ ଧ୍ୟାନ ଯୋଗ ଡାଏଟ୍ ସବୁ କରେ ତ ମୋତେ ଏଇସବୁ ଭଲ ଲାଗେ କଲେ